ନା ନା ମୁଁ ସେମିତି ଭାବୁନି ଯେ ଆପଣ କହୁଥିବା କଥା ଯେ ଅଧିକ ସ୍କ୍ରିନ୍ ଟାଇମ୍ କାରଣରୁ ଆଜିକାଲି ପିଲାମାନେ ଗେମ୍ ଖେଳନ୍ତି ନାହିଁ

ସେଇଥି ପାଇଁ ପିଲାମାନେ ଅଲଗା କିଛି ଗେମ୍କୁ ଖେଳନ୍ତି ନାହିଁ ସେହି ଖେଳ ଉପରେ ସେହି ଗେମ୍ଗୁଡ଼ିକୁ ଫୋକସ୍ କରିଥାନ୍ତି ସେହି ଗେମ୍କୁ ହିଁ ଖେଳନ୍ତି ଅଲଗା କିଛି କୌଣସି ଗେମ୍ ଗେମ୍ ଖେଳନ୍ତି ନାହିଁ ପିଲାମାନଙ୍କର ଅଧିକ ଖେଳିବା ପାଇଁ ଉତ୍ସାହିତ ହେବା ଦରକାର କାହିଁକିନା ପିଲାମାନେ ଯଦି ଯେଉଁ ଖେଳଟାକୁ ସେ ଭଲ ପାଉଛି ସେହି ଖେଳଟାକୁ ଆମେ ଉତ୍ସାହିତ କରିବା ଦରକାର ତା ସହିତ ଆଉ କୌଣସି ଖେଳକୁ ଉତ୍ସାହିତ କଲେ ତା'ର କିଛି ଫାଇଦା ମିଳି ନଥାଏ ଯେଉଁଟାକୁ ସେ ଭଲ କରୁଛି ସେଇଟାକୁ ଉତ୍ସାହିତ କଲେ ତା'ହେଲେ ଏହାର ସଫଳ ମିଳିଥିବ